ହଁ ଆଜ୍ଞା ଏଇଟା ରୁଚି ରେଷ୍ଟୁରାଣ୍ଟ ହଁ ମୁଇଁ ଏଇ ଅର୍ଡ଼ର କରିଥିଲି ସାଧା ମିଲ୍ଟେ ତ ମଲେ ମୋନ୍କେ ଭୁଲରେ ଚିକେନ ମିଲ୍ ପଲେ ଆସ୍ଛେ ଆର୍ ସେଟା ରିଟର୍ନ କର୍ବାର୍ ଲାଗି ଆପଣଙ୍କର୍ ଡିଲେଭରି ବଏ ପିଲା ଯେନ୍ଟା ଅଛନ୍ ତାହାକୁ କହିଦଉନ୍ ଆର୍ ରିଟର୍ନ କରି ନେଉ